ମୋବାଇଲ୍ କିଏ କାହା ନେଉଛି କ'ଣ ମୋବାଇଲ୍ ଅଛି ଆପଣଙ୍କ ପାଖରେ ଭେରାଇଟି ମୋବାଇଲ୍ କୋଉ ମୋବାଇଲ୍ ଭଲ କଷ୍ଟ୍ ର ହେବ ଆମେ ଦେଖିକି ଭଲ କମ୍ପାନୀର ନେବା ଆଉ କୋଉଟା ଭଲ ହେବ ହଉ ଦେଖିବା ଯିବା ହେଉଛି ନେବା ପାଇଁ ଆଉ ଗଲେ ନେବା ଆଉ ହଉ ଦେଖିବା ଯିବା ଦୋକାନ ପାଖକୁ ଯିବା ଯାଇକି ଦେଖିବା ଗୋଟେ ମୋବାଇଲ୍ ଦେଖିକି ନେବା ଆଉ ହଉ ଦେଖିବା କାଲି ଆଡ଼କୁ ଯିବା ଆଉ ଆଜି ତ ଆଉ ଟାଇମ୍ ନାହିଁ ଆଉ ସାଢ଼େ ଆଠଟା ହେଲାଣି କାଲିକି ନେବା ଆଉ ହଉ ଠିକ୍ ଅଛି ଦେଖିବା ୱାନ୍ ପ୍ଲସ୍ ଗୋଟେ ଦେଖିବା ଆଉ ଏଇ କମ୍ ଦାମ୍ ଅଠର କୋଡ଼ିଏ ହଜାର ଭିତରେ ଦେଖିଥାନ୍ତି କେତେ ପଇସା ଭଳିଆ ନେବାନା ନହନେ ହଉ ଦେଖିବା ଫାଇନାଲ୍ ମୋବାଇଲ୍ ନେବା ଆଉ ମୁଁ ପାଖକୁ ଗଲେ ତ ଆଉ ଯାହା ଦେଖିବା ମୁଁ ତ ଅଛି ଟିକେ ବାହାରେ ଯାଏଁ ଗନେ ଦେଖି କିଏ ନେବ ପଠେଇମି ଆପଣଙ୍କ ପାଖକୁ ଆଉ ହଉ ମୁଁ ପଠେଇବି ଆପଣଙ୍କ ପାଖକୁ ପଠେଇବି ଫାଇନାଲ୍ ଧର ହେବ ଦାମିକିଆ ନେବା ତମ ପାଖରୁ କିଣିବା ନେବା ମାନେ ସବୁ ତମ ପାଖରୁ ନେବା ଟିକେ ଦେଖିକି ରିପ୍ଲାଏ କରିବେ ଆଉ ଦେଖିକି ଇୟର୍ ଫୋନ୍ ଇୟର୍ ଫୋନ୍ ନେବା ଆଉ ହଁ ହଁ ଦେଖିବା ମୁଁ ଗଲାପରେ ଯାହା ଯୋଉରା ନେବା ଗଲାପରେ ଯାହା ହେବ ହଉ ମୁଁ ଗଲାପରେ ଦେଖିବି ହଉ ଦେଖିବା ଛୁଆର ଗୋଟେ ମୋବାଇଲ୍ ନେବା ଆଉ ମୋର ବି ଗୋଟେ ନେବା ଦୁଇଟା ନେବା ଦେଖିବା ଆମର ଆଉ କିଏ ନେବ ଦେଖିଆ ଦେଖିଆ ଠିକ୍ ଅଛି ରହୁଛି ଆଁ